ଆମ ଭାରତରେ ବହୁତ ପ୍ରକାର ସମାଜ ଅଛି ମଧ୍ୟ ଧର୍ମ ମଧ୍ୟ ଅଛି କିନ୍ତୁ ଧର୍ମ ମଧ୍ୟରେ ତଫାତ ମଧ୍ୟ ଅଛି ଯେମିତି ଆମର ହିନ୍ଦୁ ଧର୍ମ ବା ମୁସଲମାନ ଧର୍ମ ବା ଖ୍ରୀଷ୍ଟିୟାନ ଧର୍ମ ଏମାନେ କାହା କାହା ସହିତ କେବେ ବି ମଧ୍ୟ ମିଶିବନି ଧର୍ମ କାହାର ଏକ ନୁହେଁ କିନ୍ତୁ ଲୋକମାନେ ଆମେ ସମସ୍ତେ ମିଶି ମିଶିକି ଅଛୁ କାହା ସହିତ କାହାର ଗଣ୍ଡଗୋଳ ନାହିଁ କି ତାଙ୍କ ଦୋକାନକୁ ଗଲେ ମୋତେ ଯେ ଦବନି ସେମିତି ନାହିଁ କି ମୋ ଦୋକାନରେ ଆସିଲେ କି ମୋ ଘରେ ଆସିଲେ ପାଣି ମଧ୍ୟ ଦେବୁନି ସେମିତି ନାହିଁ ଏମିତି ଆମେ ମିଳିମିଶି ଅଛୁ କିନ୍ତୁ ଧର୍ମ କେବେ ଏକ ହେବ ନାହିଁ ଏକ କରିବାକୁ ଗଲେ ବହୁତ ସେଇଟା ବିରୋଧୀ ହେବାର ଅଛି କିଛି ବିରୋଧୀ ତ କାହିଁକି ହେବାକୁ ଯିବି ଏମିତି ମଣିଷ ରୂପରେ ମିଳିମିଶି ରହିବାଟା ହିଁ ଭଲ ଏମିତି ରହିବାକୁ ଆମେ ଚାହୁଁ କିନ୍ତୁ ଧର୍ମର ଯାହା ଧର୍ମ ତା ପାଖରେ ହିଁ ବଡ଼ ଯିଏ ଯାହାର ଧର୍ମ କରିବ ସିଏ ସେମିତି ବଡ଼ ରହିବ ଧର୍ମ ମାନି ଚଳିବା ହିଁ ଉଚିତ